ପାରମ୍ପରିକ ଉତ୍ସବ ନୃତ୍ୟ କରିବା ସମୟରେ ଲୋକମାନେ ସେମାନଙ୍କର ପାରମ୍ପରିକ ପୋଷାକ ଯେପରିକି ଧୋତି ଲୁଙ୍ଗି ଶାଢ଼ୀ ଯେପରିକି ମୟୂରପୁଚ୍ଛ ଫୁଲ ଫୁଲକୁ ମାଳ କରି ବେକରେ ପକାଇବା ତାଙ୍କର ପାରମ୍ପରିକ ଗହଣା ଯାହାକି ସେମାନଙ୍କ ପାଖରେ ଥାଏ ସେସବୁ ସେମାନେ ପରିଧାନ କରିଥାନ୍ତି ପାରମ୍ପରିକ ପୋଷାକ କହିଲେ ସେମାନଙ୍କର ଶାଢ଼ୀକୁ ଯାଏ ଆଉ ଧୋତି ଲୁଗା ମୁଣ୍ଡରେ ମୟୂରପୁଚ୍ଛ ଲଗେଇଥାନ୍ତି ଆହୁରି ମଧ୍ୟ ସେମାନେ ଫୁଲ ମଧ୍ୟ ଲଗାଇଥାନ୍ତି ଗୋଡ଼ରେ ପାଉଁଜି ହାତରେ ବଳା ଏହିପରି ଭାବରେ ସେମାନଙ୍କର କିଛି ପାରମ୍ପରିକ ପୋଷାକ ଏବଂ ଅଳଙ୍କାର ମଧ୍ୟ ଥାଏ ଯାହାକୁ ସେମାନେ ପାରମ୍ପରିକ ନୃତ୍ୟ କରିବା ସମୟରେ ପରିଧାନ କରିଥାନ୍ତି